ମୁଁ ଏକ ନଟରାଜ ଶିବମୂର୍ତ୍ତି ତିଆରି କରିଥିଲି ଯାହାକି ମୋତେ ବହୁତ ସମୟ ଲାଗିଥିଲେ ବି ମୁଁ ତାହା ତିଆରି କରି ପାରିନଥିଲି ଯାହାଫଳରେ ମୋତେ ମୋର ଗୁରୁଜୀଙ୍କୁ ଡାକିବାକୁ ପଡ଼ିଲା ସେ ମୋତେ ଏହି କାମରେ ବହୁତ ସହଯୋଗ କରିଥିଲେ ଯାହାଫଳରେ ଏହି ମୂର୍ତ୍ତି ଟି ସମ୍ପୂର୍ଣ ହୋଇ ପାରିଥିଲା